ଆଜ୍ଞା ନମସ୍କାର ମୁଁ ପଣ୍ଡିକଟରୁ ଖଗେଶ୍ୱର ଜାନି କହୁଥିଲି ଆପଣଙ୍କୁ ମୁଁ ଏଗାର ତାରିଖରେ ଗ୍ୟାସ୍ ପାଇଁ ଆପ୍ଲାଏ କରିଥିଲି ସାର୍ ମୋତେ ସତର ତାରିଖ ଭିତରେ ନିହାତି ଦରକାର ଅଛି ଟିକିଏ ଦେଖନ୍ତୁ ସାର୍ କ'ଣ ଗୋଟେ କରନ୍ତୁ ଆମେ ତ ପାରିବୁନି ଗରିବ ଲୋକ ଟିକିଏ ସାହାଯ୍ୟ କରନ୍ତୁ କ'ଣ କ'ଣ ଗୋଟେ ଆଡ଼୍ଜେଷ୍ଟ୍ କରି ଆପଣଙ୍କର ଯାହା ହେବ ଟିକିଏ ଦେଖନ୍ତୁ ସାର୍ ମୁଁ ଯେମିତି ଗ୍ୟାସ୍ଟା ପାଇପାରିବି ଦେଖନ୍ତୁ ସାର୍ କ'ଣ ଗୋଟେ କରିକିନା ମୁଁ ତ ଆପ୍ଲାଏ କରିଥିଲି ହେଲାନି ଆସିନି ଏଗାର ତାରିଖ ହେଲାଣି ଆଜି ପର୍ଯ୍ୟନ୍ତ ଆସିନି ସତର ତାରିଖ ଭିତରେ ମୋତେ ଟିକିଏ ନିହାତି ଦରକାର କ'ଣ ଗୋଟେ ଆଡ଼୍ଜେଷ୍ଟ୍ କର କେମିତି ଗୋଟେ ଯେମିତିକି ମୁଁ ଗ୍ୟାସ୍ଟା ପାଇପାରିବି ନହେଲେ କେଉଁଠି ରୋଷେଇ କରିହେବ ସାର୍ ରୋଷେଇ ଆଜିକାଲି ରୋଷେଇ କରିବା ଟିକିଏ ଅସୁବିଧା ହୋଇଯାଉଛି ଗ୍ୟାସ୍ ନିହାତି ଟିକିଏ ଦରକାର ଗ୍ୟାସ୍ ନଥିଲେ ତ ହେବନି ସେଥିପାଇଁ ମୋତେ ଟିକିଏ ଗ୍ୟାସ୍ର ସାହାଯ୍ୟ କରନ୍ତୁ ସାର୍ ଦେଖନ୍ତୁ ଆପଣମାନେ ତ ଚାହିଁଲେ କରିପାରିବେ ନହେଲେ ନାଇଁ ଏତେ ଦିନ ହେଲାଣି ଗ୍ୟାସ୍ଟା ଆପ୍ଲାଏ କରିଥିଲି ଆସିନି ଗ୍ୟାସ୍ର କ'ଣ ଗୋଟେ ବ୍ୟବସ୍ଥା କର ଆଉ ମୋତେ ମୋ ତେ କିନ୍ତୁ ନିହାତି ଟିକିଏ ଦରକାର ଗ୍ୟାସ୍ ଯେମିତି ହେଲେ ବି ଟିକିଏ ଗ୍ୟାସ୍ଟା ମିଳିବାର ଅଛି ମୋତେ ସାର୍ ଦେଖନ୍ତୁ ମୁଁ ଗରିବ ଲୋକ ତ ଆଉ କେଉଁଠି ଯାଇକି ରୋଜଗାର କରିପାରିବି ଯାହା ରୋଜଗାର କଲେ ଖାଉଛୁ ନହେଲେ ନାହିଁ ଟିକିଏ ସାହାଯ୍ୟ କରିବେ ଆଉ ଯେମିତିକି ମୋତେ ଗ୍ୟାସ୍ ମିଳିବ ମିଳୁ ସେଥିପାଇଁ ଆପଣ ଟିକିଏ ଚେଷ୍ଟା କରନ୍ତୁ ଯେମିତି ହେଲେ ମୋ ପାଖରେ ସତର ତାରିଖ ଭିତରେ ଗ୍ୟାସ୍ ଟିକିଏ ନିହାତି ଦରକାର ଯାହା ହେଲେ ବି ଗ୍ୟାସ୍ ପାଇଁ ତ ଆମେମାନେ କରିଥିଲୁ ଏତେ ଇଏ ଆପ୍ଲାଏ କରିଥିଲୁ ଆସା ଯାଆ ହେଇକିନା କ'ଣ ଗୋଟେ କର ଆଉ ଦେଖନ୍ତୁ ଆପଣଙ୍କର ହାତରେ ତ ସବୁ କିଛି ଅଛି ଆଉ ନହେଲେ କେମିତି କିିନା ହେବ ଯାହାହେଲେ ବି ଏଇଟା ଗୋଟେ କର ଆଉ ସାହାଯ୍ୟ କରିବାର ଅଛି ମୁଁ ତ କରିପାରିବିନି ଆପଣ ହିଁ ଚାହିଁଲେ କରିପାରିବେ ନହେଲେ ନାହିଁ ଆଉ ସତର ଏଗାର ତାରିଖରେ କରିଥିଲି ସତର ତାରିଖ ଭିତରେ ଆଜି ଆସିବାର ଥିଲା ଆସିଲାନି ଗ୍ୟାସ୍ ଟିକିଏ ଇଏ କରିବ ମୋର ଯେମିତିକି ଦରକାର ଅଛି ଗ୍ୟାସ୍ଟା ନିହାତି ପାଇବାର ଅଛି ମୁଁ ନହେଲେ ହେବନି ଆଉ ଗ୍ୟାସ୍ଟା ଯେମିତିକି ମୋ ମୋ ପାଖକୁ ନିଶ୍ଚୟ ନିଶ୍ଚିତ ଆସିବାର ଅଛି ନହେଲେ ତ ଆମେ ତ ଗ୍ୟାସ୍ ବିନା ରୋଷେଇ କରିପରିବୁନି ଆଉ ଯେମିତି ହେଲେ ବି ଗ୍ୟାସ୍ ଟିକିଏ ଦରକାର ଆଉ ଆପଣଙ୍କୁ ତ ମୁଁ ନିମନ୍ତ୍ରଣ ଇଏ କରିଥିଲି ପଠାଇଥିଲି ପଠେଇନ ଏ ପର୍ଯ୍ୟନ୍ତ ଗ୍ୟାସ୍ଟା ଯେମିତି ହେଲେ ବି ଟିକିଏ ଗ୍ୟାସ୍ ଦରକାର ସତର ତାରିଖ ଭିତରେ ଦରକାର ଏକା ସତର ନହେଲେ ଅଠର ଅଠର ଉଣେଇଶରେ ଆସିଲେ ମଧ୍ୟ ହୋଇଯିବ ଯାହା ହେଲେ ବି ଗ୍ୟାସ୍ଟା ପାଇକି ମୁଁ ଖୁସି ହେବି ନା ଗ୍ୟାସ୍ ଯଦି ସତର ଅଠର ତାରିଖରେ ଆସିଲେ ଗୋଟେ ତିନି ଚାରି ଦିନି ଭିତରେ ଦେଖ ଟ୍ରାଏ କରନ୍ତୁ